ଓଡ଼ିଆ ଭାଷାର ତୁଳନା ସବୁବେଳେ ଅନ୍ୟ ଭାଷା ସହ କରାଯାଏ ଯଦି ସାଧାରଣତଃ ଦେଖିବା ଆମର ବଙ୍ଗାଳୀ ଭାଷା ଓଡ଼ିଆ ଭାଷା ଦ୍ଵାରା ପ୍ରଭାବିତ ହୋଇଛି ଓଡ଼ିଆ ଭାଷା ମଧ୍ୟ ହିନ୍ଦୀ ଆଉ ସଂସ୍କୃତ ଭାଷା ଦ୍ଵାରା ପ୍ରଭାବିତ ହୋଇଛି ହିନ୍ଦୀର କିଛି ଶବ୍ଦ ଓଡ଼ିଆରେ ଅଛି ଓଡ଼ିଆର କିଛି ଶବ୍ଦ ହିନ୍ଦୀରେ ଅଛି ସଂସ୍କୃତରେ ମଧ୍ୟ କିଛି ଶବ୍ଦ ଓଡ଼ିଆରେ ଅଛି ଯେଉଁଟାକି ଆମର ଓଡ଼ିଆରେ ଅଛି ଏବଂ ସଂସ୍କୃତରେ ଅଛି ବଙ୍ଗାଳୀର ବହୁତଗୁଡ଼ିଏ ଭାଷା ପାଖାପାଖି ଓଡ଼ିଆ ଭାଷା ସହିତ ସମାନ ଓଡ଼ିଆ ଭାଷାର ଆଗେ ଆମର ପୂର୍ବ କବିମାନେ ଯେଉଁ ଲେଖିଯାଇଛନ୍ତି ଓଡ଼ିଆ ଭାଷାର ମହତ୍ତ୍ଵ ତା'ର ଆକାଂକ୍ଷା ତା'ର ପ୍ରତିପାଦନ କରିଛନ୍ତି କିଭଳି ଓଡ଼ିଆ ଭାଷା ସୁମଧୁର କିଭଳି ଭାବରେ ଭାଷା ଆମକୁ ସାହାଯ୍ୟ କରୁଛି ସବୁ ପ୍ରକାରେ ଏସବୁ ଆମେ ଭୁଲିବା ନ ଦରକାର ଆମେ ଜାଣିବା ଦରକାର ଯେ ଓଡ଼ିଆ ଭାଷାଟା ହେଉଛି ଆମର ସବୁଠୁ ମିଠା ଭାଷା